କେମିତି ବେପାର କେମିତି ଚାଲିଛି

ହଁ ଚାରି ହଜାର ହଁ ଚାରି ଘଣ୍ଟା

ଦେଇଥିଲେ ସବୁ ତ କରିଥିଲେ ଦୁଇ ଟାଇମ୍ ସିଙ୍ଗଡ଼ା କେତେ ଲେଖା ବିକୁଛ କି କିଟା ବନଉଛି

ଆସେ ମୋର ପଟେ ଅଛି

ଡକମେଣ୍ଟ ଯାକ ପଠେଇ ଦେ ଆଧାର କାର୍ଡ୍ ପାସ୍ବୁକ୍ ପାନ୍ କାର୍ଡ୍ ପଠେଇଦେ ରେସନ କାର୍ଡ୍ ମୁଁ ଗୋଟେ ସାତ ଦିନ ପରେ ରହିବି ଯିବି ଫ୍ୟାମିଲି ଆସିବ କିି ଜଣେ ହଁ ଆଉ ସବୁ ମୁଁ ବ୍ୟବସ୍ଥା କରିଦେଇଥିବି ଠିକ ଅଛି ରଖୁଛି